ହଁ ନିଶ୍ଚୟ ଭାବରେ ଗେମିଂରେ ମହିଳାମାନଙ୍କୁ ନିଶ୍ଚୟ ଭାବରେ ପ୍ରତିନିଧିତ୍ୱ ଦାୟିତ୍ୱ ଦେବା ଦରକାର ଏବଂ ତାଙ୍କୁ ଉତ୍ସାହିତ କରିବା ଦରକାର ମହିଳାମାନଙ୍କୁ ସେମାନଙ୍କୁ ଗେମିଂରେ ଉତ୍ସାହିତ କରି ସେମାନଙ୍କୁ ସୁଯୋଗ ଦେବା ତ ଦେବା ନିହାତି ଦରକାର ଖାଲି ପୁରୁଷ ନୁହଁ କି ସେମାନେ ଭଲ ଖେଳନ୍ତି ଗେମିଂରେ ସେମାନେ ଭଲ ହୁଅନ୍ତି ବହୁତ ମହିଳାମାନେ ଅଛନ୍ତି ତାଙ୍କର ଇଛା ଥାଇ ବି ତାଙ୍କ ସାମାଜିକ ଇଏରୁ ବାଧାପ୍ରାପ୍ତ ହେଉଛନ୍ତି ସେମାନେ ତ ମହିଳାମାନଙ୍କୁ ସେଇ ବାଧା ପ୍ରାପ୍ତ ସେମାନେ ଯେ ଯେଭଳି ଭାବରେ ନହବ ସେଇ ଜିନିଷକୁ ଆମେ ଧ୍ୟାନ ଦବା ଦରକାର ଏବଂ ମହିଳାମାନଙ୍କୁ ଖେଳ ପ୍ରତି ଆମେ ଉତ୍ସାହିତ କରି ତାଙ୍କୁ ସେହି ଖେଳ ଭିତରେ ସେମାନଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ସେମାନଙ୍କୁ ସୁଯୋଗ କରିଦେବା ନିହାତି ଦରକାର ଏବଂ ଆମ ସମାଜରେ ଯେଉଁମାନେ ଅଛନ୍ତି ମହିଳାମାନଙ୍କୁ ଖେଳିବାରେ ସେମାନେ ରୋକଟକ୍ କରୁଛନ୍ତି ସେହିସବୁ ଲୋକମାନଙ୍କୁ ଆମେ ନିଶ୍ଚୟ ଭାବରେ ଆମ ସମାଜ ତରଫରୁ ନିଜ ବ୍ୟକ୍ତିତ୍ୱ ଭାବରେ ସେମାନଙ୍କୁ ବୁଝାଇ ସୁଝାଇ ସେମାନଙ୍କୁ ମହିଳାମାନଙ୍କୁ ସେମାନଙ୍କୁ ଖେଳିବା ସୁଯୋଗ କରିଦବା ଆମର କର୍ତ୍ତବ୍ୟ ଏବଂ ମହିଳାମାନଙ୍କୁ ଖେଳରେ ବି ବହୁତ ରୁଚି ଥାଏ ବହୁତ ମହିଳାମାନଙ୍କୁ କିନ୍ତୁ ତାଙ୍କର ସେ ସାମାଜିକ ଇଏରେ ତାଙ୍କର ବାଧା ପ୍ରାପ୍ତ ହେଉଛିି ବୋଲିକି ସେମାନେ ଖେଳୁନାହାନ୍ତି ତ ଆମେ ଚେଷ୍ଟା କରିବା ଆମ ନିଜ ସମାଜକୁ ଆମେ କିଭଳି ଭାବରେ ସୁଧାରିକି ସେଇ ମହିଳାମାନଙ୍କୁ ସୁଯୋଗ କରାଇବା ଏଇଟା ହେଲା ଆମର ଲକ୍ଷ୍ୟ ଏବଂ ପ୍ରତ୍ୟେକ ବ୍ୟକ୍ତି ତାଙ୍କର ଭଉଣୀ ହଉ କିମ୍ବା ସ୍ତ୍ରୀ ହଉ ଯଦି ତାଙ୍କର ଖେଳ ଉପରେ ରୁଚି ଥିବ ସେମାନଙ୍କୁ ଆଗ୍ରହ ଉତ୍ସାହିତ କରି ସେମାନଙ୍କୁ ଖେଳ ଇଏରେ ସୁଯୋଗ କରାଇଦେବା ନିଜର ଦାୟିତ୍ୱ ସମସ୍ତ ବ୍ୟକ୍ତିମାନଙ୍କର ଦାୟିତ୍ୱ